ହଁ ମାଁ କହ ହଁ ନମସ୍କାର ନମସ୍କାର ହଁ ଆମକୁ ଆସିଛି ଅଫିସ୍ କୁ ଚିଠି ଆସିଛି ସବୁ ଷ୍ଟେଟ୍ ଲେବୁଲ ର ଖେଳ ଗୋଟେ ହେବ ପ୍ରଦର୍ଶନ ହେବ ଆମ ସ୍କୁଲଟା କୁ ନିଆ ହେଇଛି ହେଲା ମୁଁ ଭାବୁଛି ଆମ ସ୍କୁଲରେ ଯେତିକି ଭଲ ଭଲ ଷ୍ଟୁଡେଣ୍ଟ୍ ଅଛନ୍ତି ସେମାନଙ୍କୁ ନେବି ଆଉ ତୋ ନାଁ ଟା ଦେଇଛି ଆଉ ତୋର କଣ ଇଚ୍ଛା ଅଛି ନା ନାହିଁ ଖେଳିବାକୁ ହଁ ସବୁପ୍ରକାର ତ ଖେଳ ଅଛି ରେସ ଅଛି ଆଉ ଖୋ ଖୋ ବାଦୁଡ଼ି ୟେ ଖେଳ ଅଛି ଆଉ ଆମର କଣ ସେଇଟା ଦୌଡ଼ା ରେସ ବି ଅଛି ଲଙ୍ଗ୍ ଜମ୍ପ ଅଛି ହେଲା ଏସବୁ ଅଛି ଆଉ ତୋର ଯେଉଁଟା ତୋର ତ ସବୁ ଖେଳରେ ଭଲ ହୁଏ ମୁଁ ଭି ଭଲ ଭଲ ପିଲାଙ୍କ ନାଁ ଦେଇଛି ନା ତୁ ବି ଖେଳିବୁ ଆଉ ମୋ ନାଁ ରଖିବୁ ଯେମିତି ହେଲେ ହଁ ହଁ ଆଉ ଦୌଡ଼ରେ ମୁଁ ତୋର ରେସରେ ଯେ ତୋର ତିନିଟା ଦେଇ ଦେଇଛି ଚାରି ଶହ ମିଟରରେ ଦୌଡ଼ିବୁ ଆଉ ତ ଶହେ ମିଟରରେ ଦୌଡ଼ିବୁ ଆଉ ଗୋଟେ ହଜାର ରେସ ଅଛି ହଜାର ମିଟରରେ ସେଇଟାରେ ବି ଦେଇ ଦେଇଛି ଖେଳିଲେ କଣ କହିଲୁ ଭଲ ୟେ ହେବ କଣ କହିଲୁ ତୋତେ ସାର୍ଟିଫିକେଟ୍ ମିଳିବ ନା ନ୍ୟାସ୍ନାଲ ସାର୍ଟିଫିକେଟ୍ ର ମିଳିବ ତୋ ଜବ୍ ପାଇଁ ସବୁ ଆଗକୁ ଫ୍ୟୁଚର ତୋର ଭଲ ହେଇଯିବ ଭବିଶ୍ୱତ ବୁଝିପାରିଲୁ ଆଉ ସେଇଥିପାଇଁ ତୋ ନାଁ ଦେଇଛି ଆଉ ତୋ ଘରେ ଭି କହିଦେବୁ ସେଇଠି ରହିବାକୁ ପଡ଼ିବ ଟ୍ରେନିଂ କିଛି ନେବାକୁ ପଡ଼ିବ ତିନି ଚାରି ଦିନ ଟ୍ରେନିଂ ଦେବେ ପ୍ରାକ୍ଟିସ୍ କରିବା ସକାଳୁ ପ୍ରାକ୍ଟିସ୍ କରିବା ପ୍ରାକ୍ଟିସ୍ ନ କଲେ ବିଭିନ୍ନ ସହରରୁ ଆସିଛନ୍ତି ନା ଆଉ ତାଙ୍କ ସାଙ୍ଗରେ କମ୍ପିଟିସନ୍ କରିବାକୁ ପଡ଼ିବ ଆମର ଆମେ ୟେ କଟକ ବାରବାଟୀରେ ରହିବା ଆଉ ବାରବାଟୀ ଷ୍ଟାଡିୟମ୍ ନା ସେଇଠି ସବୁ ସବୁ ଜାଗାରୁ ଲୋକ ଆସୁଛନ୍ତି ନା ଏଣୁ ମାଷ୍ଟର ମାନଙ୍କୁ ବି ଡ଼କା ହେଇଛି ହଁ ଆମ ସ୍କୁଲରୁ ମୁଁ ଦଶଟା ପିଲାଙ୍କୁ ବାଛିଛି ପରା ଦଶଟା ପିଲାରୁ ତୋତେ ବାଛିଛି ଆଉ ତୁ ହେଉଛି ସବୁଠୁ ଭଲ ଖେଳୁ ନା ସେଇଥିପାଇଁ ତୋ ନାଁ ଟା ଆଗ ତୁ ଲିଡର ହେବୁ ସବୁ ପିଲାଙ୍କୁ ଗାଇଡ୍ କରିବୁ ହେଲା ହଁ କବାଡ଼ି ଅଛି ଖୋ ଖୋ ଅଛି ସକାଳୁ ପ୍ରାକ୍ଟିସ୍ ନିହାତି ସକାଳୁ ଗୋଟେ ରାଉଣ୍ଡ ଭି ଦୌଡ଼ିବାକୁ ପଡ଼ିବ ତୋତେ ସକାଳୁ ଟିକେ ପରିଶ୍ରମ କରିବାକୁ ପଡ଼ିବ ପରିଶ୍ରମ ନ କରିଲେ ଫଳ ମିଳିବନି ଆଉ ସକାଳୁ ସକାଳୁ ଦୌଡ଼ିଲେ କି ତୋର ହେବିଟ ଟା ହେଇଯିବ ନା ସକାଳୁ ସକାଳୁ ଯେଉଁ ଦୌଡ଼ୁଛନ୍ତି ଟିକେ ସେମାନେ ତାଙ୍କ ପିଲା କେମିତି ରେସ କରୁଛନ୍ତି ଦେଖୁନୁ ଅଲଗା ସ୍କୁଲର ପିଲାମାନେ ଆଉ ଆମ ସ୍କୁଲ ପିଲା ସେମିତି ସକାଳୁ ସକାଳୁ ରେସ କରିବା ଦରକାର ହଁ ନ୍ୟାସ୍ନାଲ ସାର୍ଟିଫିକେଟ୍ ମିଳିବ ନା ନ୍ୟାସ୍ନାଲ ସାର୍ଟିଫିକେଟ୍ ଜାଣିଛୁ ତ ପାଠ ନ ପଢ଼ିଲେ ବି ତୋତେ ଚାକିରି ଆଗ ମିଳିଯିବ ଖେଳରେ ତ ଆଗ ଆଉ ଖେଳ ଯାହା ହେଉ ନ ହେଉ କିଛି ପାଠ ହେଉ ନ ହେଉ ଖେଳରେ ଯଦି ଆଗକୁ ଗଲୁ ତୋ ଚାକିରି ଥୁଆ ଆଉ ଭବିଶ୍ଵତ ଉଜ୍ଜ୍ବଳ ଆଉ ଆମେ ଆମେ ତିନି ଚାରି ଆଡ଼କୁ ଯିବା ତିନି ଚାରି ତିନିରେ ଗଲେ ଚାରି ରେ ପ୍ରାକ୍ଟିସ୍ କରିବା ସକାଳୁ ସକାଳୁ ପ୍ରାକ୍ଟିସ୍ କରିବା ତାପରେ ଛଅରେ ତାଙ୍କର ଆରମ୍ଭ ହେବ ସେମିନାର ଟା ଆଉ ହଁ ଆଉ ତୋ ସାଙ୍ଗ ଭି ଯାଉଛି ପରା ହଁ ତୋ ସାଙ୍ଗ ଯାଉଛି ସେ ପ୍ରତିଭା ଯିବ ତୋ ସାଙ୍ଗ ଯାଉଛି ହଁ ତୋର କନସେନଟ୍ରେଟ୍ ଖେଳ ଉପରେ ଯେମିତି ଲକ୍ଷ୍ୟ ରଖିବୁ ଆଉ ମୋ ନାଁ ପକେଇବନି ଯେମିତି ଖାଇବା ପିଇବା ଭି ଭଲ ଅଛି ହଉ ହଉ ରଖୁଛି